ଏମିତି ତ କହିବାକୁ ଗଲେ ମୁଁ ଓଡ଼ିଶାରେ ବହୁତ ସ୍ଥାନକୁ ବୁଲିବା ପାଇଁ ଯାଇଛି କିନ୍ତୁ କିଛି ସ୍ଥାନ ଏମିତି ଅଛି ଯାହାକି ମୋ ମନକୁ ସ୍ମରଣୀୟ କରିଛି ସେଇମାନଙ୍କ ଭିତରୁ କିଛି ସ୍ଥାନ ନାଁ ମୁଁ କହିବି ଯେମିତି କି ମୁଁ ଯାଇଥିଲି ଦେଓମାଳି ଯାଇଥିଲି ସେକେଣ୍ଡ ତ ପୁରୀ ଯାଇଥିଲି ତୃତୀୟତଃ କୋଣାର୍କ ଚତୁର୍ଥ ଆମ ବାଲେଶ୍ଵରରେ ଥିବା ପଞ୍ଚଲିଙ୍ଗେଶ୍ୱର ଏମିତି ବହୁତ ଜାଗା ଅଛି କିନ୍ତୁ ପ୍ରଥମେ ମୁଁ ଦେଓମାଳି ବିଷୟରେ କହିବା ପାଇଁ ଚାହୁଁଛି ସେଠିକି ଯିବା ପାଇଁ ପ୍ରଥମେ ମୁଁ ରେଳ ଯନ୍ତ୍ର ସାହାଯ୍ୟରେ ଦେଓମାଳି ଷ୍ଟେସନ ପାଖରେ ପହଞ୍ଚିଲି ପହଞ୍ଚିଲା ପରେ ସେଠାକାର ମୋର କିଛି ବନ୍ଧୁ ଥିଲେ ତାଙ୍କ ସହିତ ଆମେ ଚାରି ଚକିଆ ଯାନରେ ଦେଓମାଳି ବାହାରିଲୁ ସେଟାରେ ଯାଇ ଆମେ ବହୁତ ସୁନ୍ଦର ପ୍ରାକୃତିକ ଦୃଶ୍ୟ ପ୍ରକୃତିର ଥିବା ଅପୂର୍ବ ସୁନ୍ଦରୀୟ ଯୋଗୁଁ ଉପଭୋଗ କଲୁ ସେଠାକାର ଆକାଶରେ କିପରି ଉଡ଼ୁଥିଲେ ସେଇସବୁ ଦେଖିଲୁ ଏବଂ ଶେଷରେ ସନ୍ଧ୍ୟା ସମୟର ଦୃଶ୍ୟ ବହୁତ ବିରଳ ଥିଲା ଯାହାକି ଦେଖି ମନକୁ ଅପୃତି ହେଲା ଦ୍ଵିତୀୟତଃ ମୁଁ ଯାଇଥିଲି ପୁରୀ ଯେଉଁଠି କି ବିଶ୍ଵର ସବୁଠୁ ବଡ଼ ଠାକୁର ଆମର ଜଗନ୍ନାଥ ଠାକୁର ଅଛନ୍ତି ତାଙ୍କ ବିଷୟରେ ଯେତେ ବର୍ଣ୍ଣନା କଲେ ବି ବହୁତ କମ୍ ହବ କିନ୍ତୁ ସଂକ୍ଷେପରେ କହିତେ ଗଲେ ସେ ଆମ ଓଡ଼ିଶାର ଗର୍ବ ଗୌରବ ଏବଂ ସବୁକିଛି ଓଡ଼ିଶାବାସୀ ମଧ୍ୟ ଜଗନ୍ନାଥଙ୍କୁ ଭାବନ୍ତି ଏବଂ ସେଠାକାର ସମୁଦ୍ର ପ୍ରକୃତିର ଗନ୍ତାଘର ସେଠାକାର ଲୋକ ଗୋଟା ଘର ସେଠାକାର ଲୋକ ବାହାରୁ ଆସୁଥିବା ଲୋକମାନଙ୍କୁ ବହୁତ ସମ୍ମାନ ଏବଂ ଶ୍ରଦ୍ଧା କରନ୍ତି ସେଇଥିପାଇଁ ତ ଦେଶ ବିଦେଶରୁ ଲୋକମାନେ ଶ୍ରୀକ୍ଷେତ୍ର ଧାମକୁ ବୁଲିବା ପାଇଁ ଆସନ୍ତି ଏବଂ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଏବଂ ମୁଁ ମଧ୍ୟ ଯେବେ ଯାଇଥିଲି ମୁଁ ଭଲରେ ଭଲରେ ଜଗନ୍ନାଥଙ୍କୁ ଦର୍ଶନ କରି ସମୁଦ୍ର କୂଳରେ ଉପଭୋଗ କରି ଆସିଥିଲି ତୃତୀୟ ସ୍ଥାନ କୋଣାର୍କ କୋଣାର୍କ ଆମ ଓଡ଼ିଶାର ଇତିହାସର ଗୋଟେ ବହୁତ ବଡ଼ ଜିନିଷ ଯେଉଁଠି କି